ଆମ ଅଞ୍ଚଳରେ କ୍ରୀଡ଼ା କାର୍ଯ୍ୟକ୍ରମ ଗୁଡ଼ିିକ ଆୟୋଜନ କରାଯାଉଛି ନବରଙ୍ଗପୁର ରେ ଅଛି କ୍ରୀଡ଼ା ଷ୍ଟାଡ଼ିୟମ୍ ମିନି ଷ୍ଟାଡ଼ିୟମ୍ ଅଛି ଏଥିରେ ଆମେ କ୍ରୀଡ଼ା ଉତ୍ସବରେ କ୍ରିକେଟ୍ ଏବଂ ଫୁଟବଲ୍ ମଧ୍ୟ ଖେଳିଚୁ କ୍ରୀଡ଼ା ଉତ୍ସବରେ ମିନି ଷ୍ଟାଡ଼ିୟମ୍ରେ ଆମ ନବରଙ୍ଗପୁର ଜିଲ୍ଲାରେ କ୍ରୀଡ଼ା ଉତ୍ସବ ହୋଇଥିଲା ସେଥିମଧ୍ୟରେ ଆମେ ଖେଳିଥିଲୁ କ୍ରୀଡ଼ା ଆମ ନବରଙ୍ଗପୁର ଜିଲ୍ଲାରେ କ୍ରୀଡ଼ା ଉତ୍ସବ ମିନି ଷ୍ଟାଡ଼ିୟମ୍ ଅଛି ଏବଂ ପଡ଼ିଆରେ ମଧ୍ୟ ଆମେ କ୍ରିକେଟ୍ ଏବଂ ଫୁଟବଲ୍ ମଧ୍ୟ ଖେଳିଛୁ କ୍ରୀଡ଼ା ଉତ୍ସବରେ ଆମେ ବହୁତ କିଛି ଖେଳିଛୁ